ଆମ ଓଡ଼ିଶାରେ ବହୁତ ଗୁଡ଼ିଏ କ୍ରୀଡ଼ା ଏକାଡେମୀଗୁଡ଼ିକ ଗଢ଼ି ଉଠିଛି ଏବଂ ସେହି କ୍ରୀଡ଼ା ଏକାଡେମୀ ଗୁଡ଼ିକରେ ପିଲାମାନେ ସେଠାରେ ବିଭିନ୍ନ ପ୍ରକାର ଖେଳ ବିଷୟରେ ଶିଖିପାରୁଛନ୍ତି ଏବଂ ତାଲିମ ମଧ୍ୟ ନେଉଛନ୍ତି ଏହି ତାଲିମ କେନ୍ଦ୍ରଗୁଡ଼ିକରେ ବହୁତ ପ୍ରକାର ସୁବିଧା ସୁଯୋଗ ଖେଳାଳିମାନଙ୍କୁ ଦିଆଯାଉଛି ଏବଂ ସେଠାରେ ଜଣେ ଜଣେ କୋଚ୍ ମଧ୍ୟ ଅଛନ୍ତି ଯେଉଁମାନ କି ସେହି ପିଲାମାନଙ୍କର ଦୋଷ ତ୍ରୁଟିକୁ ସୁଧାରି ସେମାନଙ୍କୁ ଏକ ଭଲ ଖେଳାଳି ହିସାବରେ ଗଢ଼ି ତୋଳିବାକୁ ଚେଷ୍ଟା କରିଥାନ୍ତି ସେମିତି ଆମ ରାଜ୍ୟରେ ଥିବା ସାଇ ସ୍ପୋର୍ଟସ୍ ତାଲିମ କ୍ରୀଡ଼ା ଏକାଡେମୀ ବା ସେ ଅନ୍ୟତମ ଏଠାରେ ଫୁଟବଲ୍ ବିଷୟରେ ବହୁତ ଗୁଡ଼ିଏ ପିଲାମାନଙ୍କୁ ତାଲିମ ଦିଆଯାଇଥାଏ ଏବଂ ସେଠାରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପ୍ଲେୟାର ବା ପୂର୍ବର୍ତନ ଖେଳାଳିମାନେ ସେଠାରେ ନୂଆ ପ୍ଲେୟାରମାନଙ୍କୁ ସେମାନେ ଦିଗ୍ଦର୍ଶନ ଦେଇଥାନ୍ତି ବା କୋଚିଂ ଦେଇଥାନ୍ତି ତାହାଦ୍ୱାରା ସେମାନେ ତୃଣମୂଳ ସ୍ତରରୁ ଓଡ଼ିଶାର ଭଲ୍ ଫୁଟବଲ୍ର ଗଢ଼ି ତୋଳିବାକୁ ସେମାନେ ଚେଷ୍ଟା କରିଥାନ୍ତି ଏବଂ ସେମାନେ ଭଲ ପ୍ଲେୟାର ଗଢ଼ି ତୋଳିବା ଦ୍ୱାରା ସେମାନେ ଭବିଷ୍ୟତରେ ଯାଇ ଭାରତ ପକ୍ଷରୁ ଖେଳିବାର ପ୍ରତିନିଧିତ୍ୱ ମଧ୍ୟ କରିଥାନ୍ତି